ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଯେମିତିିକି କ୍ରିକେଟ ଫୁଟବଲ ଭଲିବଲ ଆହୁରି ମଧ୍ୟ ଡିସ୍କେଲ କବାଡ଼ି ଏହି ସବୁ ଖେଳ ଗୁଡ଼ିକ ଖେଳା ଯାଇଥାଏ ତା ସହିତ ଆଉରି କିଛି ମନୋରଞ୍ଜନ ଯେମିତିକି ଫିଲିମ ହଲ ଅଛି ସେଠାରେ ଲୋକମାନେ ଯାଇ ସେମାନେ ଫିଲିମ ମଧ୍ୟ ଦେଖି ତାଙ୍କର ମନୋରଞ୍ଜନ କରିଥାନ୍ତି ଏହି ସବୁ ମନୋରଞ୍ଜନ କାର୍ଯ୍ୟକଳାପ ହୋଇଥାଏ ଲୋକମାନେ ମଧ୍ୟ ଦେଖି ସେମାନଙ୍କର ମନୋରଞ୍ଜନ କରିଥାନ୍ତି ଆଉ ଏଠାରେ ପିଲାମାନେ ମଧ୍ୟ ଆଧିକାଂଶ ଟାଇମରେ ଖେଳିବାକୁ ମଧ୍ୟ ଭଲ ପାଆନ୍ତି ଆଉ ଭଲ କ୍ରୀଡ଼ା ମଇଦାନ ବି ଅଛି ଯେଉଁଠିକି ପିଲାମାନେ ଖୋକୋ କୁସ୍ତି ମଧ୍ୟ ଗୋଟିଏ ଖେଳ ମାନେ ଅଛି ଯେଉଁଟାକି ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ ହେଲେ ସେଥିରେ କୁସ୍ତି ଖେଳ ଖେଳା ଯାଇଥାଏ